ଓଡ଼ିଶାରେ ବିଭିନ୍ନ କାମ କରାଯାଉଛି ଯାହା ଓଡ଼ିଶା ସରକାରଙ୍କ ନେତୃତ୍ୱରେ ତାଙ୍କ ଅଧୀନରେ ସବୁ କାମ କରାଯାଉଛି ଯେମିତିକି ରାସ୍ତା କାମ ହଉ କି ପୋଖରୀ କାମ କି ଘର କାମ ଯାହା ବି କାମ ଆସୁଛି ସରକାର ତାକୁ କେମିତି ଭାବରେ ଲୋକଙ୍କୁ ସୁବିଧାରେ ସୁଯୋଗ ଦେଇ ପାରିବେ ତା'ପାଇଁ ଚେଷ୍ଟା କରୁଛନ୍ତି ଟେଣ୍ଡର୍ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ ବି କରୁଛନ୍ତି ତାଙ୍କୁ କାମ ଦେଉଛନ୍ତି ସେଇ ଚୁକ୍ତିପତ୍ର ବା ଟେଣ୍ଡର୍ ମାଧ୍ୟମରେ କାମ ସବୁ ଯୋଗାଇ ଦେଉଛନ୍ତି